ମୁଁ ଭୁବନେଶ୍ୱରରେ ଗୋଟିଏ କମ୍ପାନୀ ଖୋଲୁଛି ସେହି କମ୍ପାନୀ ଖୋଲିବା ସମୟରେ ଆମ ଘରଲୋକ ବିବାଦ କରୁଥିଲେ ଏହା ସହିତ ଆମ ଗାଁରେ ଲୋକମାନେ ମଧ୍ୟ ବିବାଦ କରୁଥିଲେ ସେତେବେଳେ ଏମିତି ପରିସ୍ଥିତି ଆସିଲା ଯେ ମୋତେ ଏହି କମ୍ପାନୀଟିକୁ ବନ୍ଦ କରିଦେବି ବୋଲି ଭାବୁଥିଲି କିନ୍ତୁ ଆମ କମ୍ପାନୀର ଶ୍ରମିକମାନଙ୍କ ବିଷୟରେ ଚିନ୍ତା କରି ମୁଁ କମ୍ପାନୀଟିକୁ ବନ୍ଦ କରିବିନି ବୋଲି ଭାବିଲି ଯାହାଦ୍ୱାରାକି କମ୍ପାନୀ ବନ୍ଦ କରିଦେଲେ ଶ୍ରମିକମାନଙ୍କର ପରିବାର ଚଳିପାରିବନି ସେଥିପାଇଁ ମୁଁ ମନେ ଚିନ୍ତା କରି କମ୍ପାନୀଟିକୁ ଖୋଲିବା ପାଇଁ ଭାବିଲି ଏବଂ ସେହି କମ୍ପାନୀରେ ଶ୍ରମିକମାନେ କାର୍ଯ୍ୟ କରି ବହୁତ ଖୁସି ଅନୁଭବ କରିବେ ଏବଂ ତାଙ୍କର ପରିବାରମାନେ ଖୁସିରେ ମଧ୍ୟ ଜୀବନଯାପନ କରିବେ